ଆମ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ ମୁଁ କହିପାରିବି ସେମାନେ ହେଲେ ପବିତ୍ର କୁମାର ମହାପାତ୍ର ଦିଲୀପ ମହାପାତ୍ର ଗୋପାଳ ବେହେରା ଦୁଖୀଶ୍ୟାମ ମହାପାତ୍ର ତାପରେ ହେଲା ଦିଲୀପ ହରିଚନ୍ଦନ